ମୋତେ ହିନ୍ଦୁ ଧର୍ମ ବ୍ୟତୀତ ଉଭୟ ଖ୍ରୀଷ୍ଟିଆନ୍ ଓ ଜୈନ ଧର୍ମ ଭଲ ଲାଗିଥାଏ ଏହିସବୁ ଧର୍ମର ବ୍ୟକ୍ତିମାନେ ଅତି ଶାନ୍ତ ସ୍ଵଭାବ ଓ ପରୋପକାରୀ ହୋଇଥାନ୍ତି ଏହି ଧର୍ମର ବିଭିନ୍ନପ୍ରକାର ଧ୍ୟାନ ଯୋଗ ବଡ଼ଦିନ ପର୍ବ ଖ୍ରୀଷ୍ଟିଆନ୍ ମାସ ପର୍ବ ଇତ୍ୟାଦି ଆମେ ପାଳନ କରୁ ଏବଂ ସେସବୁରୁ ଆମକୁ ବହୁତ କିଛି ଶିଖିବାକୁ ମଧ୍ୟ ମିଳିଥାଏ